ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକରେ କଂସା ଓ ପିତ୍ତଳ କାମ ଦେଶରେ ବିଖ୍ୟାତ ଏଠି ପ୍ରତି ପରିବାରର କଂସା ପିତ୍ତଳ ହାତରେ କାମ କରି ତାଙ୍କର ପରିବାର ପୋଷିଥାନ୍ତି ଏହି କଂସା ଓ ପିତ୍ତଳ କାମକୁ ହାତରେ କରୁଥିବାରୁ ଏହା ସମୟ ସାପେକ୍ଷ ଅଟେ ଯାହାପାଇଁ ବେଶୀ ପରିମା ପରିମାପର ଜିନିଷ ତିଆରି କରି ହେଉନାହିଁ ଏଠାରେ ଯଦି ସରକାରଙ୍କର ତରଫରୁ ଏକ କମ୍ପାନୀ ପ୍ରତିଷ୍ଠା କରାଯାଆନ୍ତା ତାହେଲେ ଲୋକମାନେ ବହୁତ ପ୍ରକାର ସୁବିଧା ପାଆନ୍ତେ ଢେଙ୍କାନାଳ ଜିଲ୍ଲାରେ ହେଉଥିବା ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ଗୁଡ଼ିକ ଦେଶ ବିଖ୍ୟା ଦେଶ ବିଦେଶରେ ମଧ୍ୟ ବହୁତ ଖ୍ୟାତି ଲାଭ କରିଛି ସରକାର ମଧ୍ୟ କିଛି ପ୍ରୋତ୍ସାହନ ରାଶି ଦେଉଛନ୍ତି ଯାହାଫଳରେ ଲୋକମାନେ ମଧ୍ୟ ସେ ସେହି କାମ କାଳୁ ଏହି ଯେଉଁ କାରୁକାର୍ଯ୍ୟ କରିବା ପାଇଁ ଆଗକୁ ଆଗେଇ ଆସୁଛନ୍ତି